ଭାରତରେ ଅନେକ ବଡ଼ ବଡ଼ ଡାକ୍ତରଖାନା ଅଛି ଏବଂ ଚିକିତ୍ସା କ୍ଷେତ୍ରରେ ଏହା ସମସ୍ତଙ୍କ ପାଇଁ ସୁବିଧା ଯୋଗାଇଥାଏ ଏହା ପୂର୍ବ ଅପେକ୍ଷା ମହରଗ ହେଲେ ମଧ୍ୟ ଭଲ ବ୍ୟବସ୍ଥା ରହିଛି ଯାହାଦ୍ୱାରା ଲୋକମାନେ ମୃତ୍ୟୁବରଣ କରିବାରୁ ବଞ୍ଚି ପାରୁଛନ୍ତି କୋଭିଡ଼ ମହାମାରୀ ସମୟରେ ଆମ ଗାଁରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି ଆମ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଡାକ୍ତରଖାନାର ଆବଶ୍ୟକତା ରହିଛି ଏବଂ ଡାକ୍ତର ଦରକାର ଅଛନ୍ତି